ହେଲୋ ସେ ଭାଇ କ'ଣ କହିବେ ଆଳୁ ବରା ସିଙ୍ଗଡ଼ା କ'ଣ ଅଛି ହଁ କେତେ ରେଟ୍ ଲେଖା କେତେ ଏତେ ଲେଟ୍ ଏତେ ରେଟ୍ କଲେ ଭାଇ କ'ଣ ଏକା ଆ ମୁଁ ବାଙ୍ଗଲୋର୍ରୁ ଆସିଛି ଆମ ଗାଁକୁ ଏତେ ରେଟ୍ ସେଠି ତ ପାଞ୍ଚ ଟଙ୍କା ସାତ ଟଙ୍କାରେ ମିଳୁଛି ଅ ହଁ ତ କ'ଣ କ'ଣ ଅଛି ଆପଣଙ୍କ ପାଖରେ ଏବେ ହଁ ହୁଁ ତ ଗୋଟେ ଗୋଟେ କଟଲେଟ୍ କି ଗୋଟେ ସିଙ୍ଗଡ଼ାର ଦାମ୍ ହେଉଛି ପନ୍ଦର ଟଙ୍କା ଏତେ ରେଟ୍ କରିଦେଇଛନ୍ତି କି ଭାଇ ହଁ ହଁ ତ ଆପଣ ଆମ ବାଙ୍ଗଲୋର୍ କାଇଁ ପଳେଇ ଆସୁନ ସେଠି ସାମାନ ବି ଶସ୍ତାରେ ମିଳିଯିବ ସେଠି ଆପଣଙ୍କୁ ପନ୍ଦର ଟଙ୍କାରେ ବିକିବାକୁ ପଡ଼ିବ ନାଇଁ ଆପଣ ସାତ ଟଙ୍କା ଆଠ ଟଙ୍କାରେ ବିକିପାରିବେ ଆପଣ ଯେତେ ଭଲସେ ବନାଇବେ ଲୋକମାନେ ସେତେ ଆସିବେ ହୁଁ ମୁଁ ଆପଣଙ୍କୁ ହେଲ୍ପ ବି କରିପାରିବି ସେଠି ଭଡ଼ାରେ ରହିପାରବେ ଆଉ ସେ ବାହାରେ କଲେଜ୍ମାନେ ବି ଅଛି ମୁଁ ଯୋଉ ପାଖରେ ରହୁଛି କଲେଜ୍ ବି ପିଲାମାନେ ଆସୁଛନ୍ତି ସେଠି ଦୋକାନର ବେଶୀ ଦୋକାନ ନାହିଁ ସେଠି ଆପଣ ଗୋଟେ ଖୋଲିବେ ବୋଲି ଆପଣ ହଁ ଘର ତିନି ଅଛି ଆପଣଙ୍କ ଇଚ୍ଛା ବୋଲେ ଆସ ମୁଁ ଆପଣଙ୍କୁ ହେଲ୍ପ କରିବି ହଁ ହଁ ଯେ ଆପଣଙ୍କୁ ବହୁତ ଇନକମ୍ କରିପାରିବେ କି ନାହିଁ ହଁ ସେଠିର ରେଣ୍ଟ୍ ବି କମ୍ ଅଛି ତ ଆପଣ ଭାବିକି କୁହନ୍ତୁ ମୋତେ ହେବ ହେବ ତ କ'ଣ କହୁଥିଲି ବୋଲେ ଏବେ ପଠେଇ ପାରିବେ କି ମୁଁ ଆସିବି ସେଠିକି ଖାଇବାକୁ ହଉ ଗୋଟେ ମୋତେ ଗୋଟେ ପାଞ୍ଚଟା ସିଙ୍ଗଡ଼ା ପାଞ୍ଚଟା ଆଳୁଚପ ଆଉ ପାଞ୍ଚଟା କଟଲେଟ୍ଟା ପାର୍ସଲ୍ କରିଦିଅ ହଁ ନାଇଁ ନାଇଁ କ୍ୟାସ୍ ଅନ୍ ଡେଲିଭରି ହେବନି ହଉ ଆପଣ ହଁ ଆପଣ କ୍ୟାସ୍ ଦେଇଦେବି ମୁଁ ଆପଣ ଆସନ୍ତୁ ହଁ ଯେ କ'ଣ କହିବେ ମୋ ଘର ଆଡ୍ରେସ୍ ହେଉଛି ଏ କ'ଣ କହିବେ କୋରାପୁଟର ମିଶନ୍ କମ୍ପାଉଣ୍ଡ୍ ଜାଣିଛନ୍ତି ହଁ ଯେ ମିଶନ୍ କମ୍ପାଉଣ୍ଡ୍ ପାଖରେ ଏକା ଘର ହଁ ଆପଣ ଆପଣ ଆସିକି ମୋ ନାଁ କହିଦେଲେ ଠିକ୍ ଘର ଦେଖେଇଦେବେ ହଁ ହୁଁ କ'ଣ କ'ଣ କହିଲି ମନେ ଅଛି ତ ହଁ ହଁ ହ ଠିକ୍ ଅଛି ହେଲେ ରହୁଛି